ବିଜୁଳି ଆମକୁ ବହୁତ ଦର୍କାରେ ବିଜୁଳି ନାଇଁ ହେଲେ କଲେ ଲାଇଫ୍ର ଆମେ କିଛି କାମ୍ କରି ନା ପାରୁ କରୁ କିଛି କାମ୍ କରି ନାଇଁ ପାରୁ କିଛି ନେ ଲାଇନ୍ ହି ଆମର ସବୁ ଏ ଲାଇନ୍ ଥିଲେ ଆମେ ଲାଇଟ୍ମାନେ ବି ଜାଲି ପାର୍ମୁ କର୍ମୁ ଛୁଆମାନେ ପଢ଼୍ବି ପାରିବେ ଲାଇନ୍ ଥି ଲାଇନ୍ର ଲାଗି ବୋଲି କରି ହିଁ ସବୁ ଏ ଲାଇନ୍ ଲାଗି ବୋଲି କରି ଏତେ ଜାଳ ଦେଖିବ ଟି ଭି ଟୁଭା ବି ଦେଖି ପାର୍ମୁ କର୍ମୁ ଲାଇନ୍ ଲାଗି ବୋଲି କରି ଚାର୍ଜ୍ କରି ପାର୍ମୁ ମଟର୍ମାନଙ୍କୁ ପାନ୍ ବି ଭରା ହେସି ଗାଧ୍ବାର କେ ଲାଇନ୍ ନାଇଁ ହେଲେ ଆମେ ଚଲି ନା ପାରୁ କରି କା କରି ଲାଇନ୍ ଲାଗି ହେ ସବୁ ଘର ମାନେ ବି ଅନ୍ଧାର ହେଇଯିବା ଅନ୍ଧାର ହେଇଗଲେ ତା'ପରେ ଛୁଆମାନଙ୍କର ପଢ଼ବାର୍ ବି ଅସୁବିଧା ହେବା ସବୁଆଡ଼ୁ ଲାଇନ୍ ହିଁ ସବୁ ଏ ଲାଇନ୍ ବିଜୁଳି ନାଇଁ ଥିଲେ କଲେ କିଛି କାମ୍ ବି ନାଇଛି ଆମକୁ ବହୁତ ଅସୁବିଧା ହେଇ ଯାଏସି ଲାଇଟ୍ ହିଁ ସବୁ ଆମର୍ ଲାଗି ବିଜୁଲି ଲାଇନ୍ ଲାଗି ଲାଇନ୍ ଏନ୍ତା ଗୁଟେ ଜିନିଷ୍ ଯେ ଲାଇନ୍ ନଥିଲେ କେହି ଚଲିନା ପାର୍ନ କର୍ନ ଆଉ ଲାଇନ୍ ହିଁ ଦରକାର